ଆଜିକାଲି ନୃତ୍ୟ ଶିଳ୍ପୀମାନଙ୍କର ଚାହିଦା ବଢ଼ିବାରେ ଲାଗିଛି କିଛି ଲୋକ ଅଛନ୍ତି ଆଧୁନିକ ଓ ଭଜନ ଉପରେ ବିଭିନ୍ନ ମତ ପ୍ରକାଶ କରିଥାନ୍ତି ଯେକୌଣସି ସ୍ଥାନ ହେଉ ବା ମଞ୍ଚ ମାଧ୍ୟମରେ ନୃତ୍ୟ ଶିଳ୍ପୀମାନଙ୍କର ଭରଣ ପୋଷଣ ପାଇଁ ଲୋକମାନେ ସାହାଯ୍ୟ ସମର୍ଥନ କରିଥା'ନ୍ତି ଆଜିକାଲି ଭାରତରେ ଭଜନ ଗୀତ ଶୁଣିବା ପାଇଁ ଲୋକ ଏତେ ମାତ୍ରାରେ ପସନ୍ଦ କରନ୍ତି ନାହିଁ ଆଧୁନିକ ଗୀତକୁ ଅଧିକ ପ୍ରାଧାନ୍ୟ ଦେଇଥାନ୍ତି ନାଚ ମାଧ୍ୟମରେ ଲୋକମାନଙ୍କର ମନକୁ ବହୁତ ଶାନ୍ତି ମିଳିଥାଏ ଆମମାନଙ୍କ କ୍ଷେତ୍ରରେ ଭଜନ ଗୀତ ଶୁଣିବାକୁ ଯେତିକି ଭଲ ଲାଗେ ମନକୁ ମଧ୍ୟ ଶାନ୍ତି ମିଳେ ଓଡ଼ିଶାରେ ଓଡ଼ିଶୀକୁ ପ୍ରାଧାନ୍ୟ ଦିଅନ୍ତି ସେମିତି ମଣିପୁର ମଣିପୁରମ୍ ସେଇଭଳି ଭାବରେ ବିଭିନ୍ନ ରାଜ୍ୟରେ ବିଭିନ୍ନ ରାଜ୍ୟର ଭିନ୍ନ ଭିନ୍ନ ପ୍ରକାରର ନୃତ୍ୟ ଥାଏ ଯୁବ ସମାଜକୁ ଆଧୁନିକ ନାଚ ଏବଂ ବୃଦ୍ଧ ସମାଜକୁ ଭଜନ ନାଚ ମନକୁ ଶାନ୍ତି ଦିଏ